ହଁ ହଁ ଭାଇ କହୁନାହାନ୍ତି କୁହନ୍ତୁ ଭାଇ ସବୁ ଭଲ ଆଇଫୋନ୍ ଭିବୋ ଓପୋ ଆପଣ ଯାହା ନେବେ କଣ ନେବେ କହୁନାହାନ୍ତି ଭାଇ କ୍ୟାମେରା ହେଲେ ଆପଣଙ୍କୁ ନେବା ଦରକାରେ ଭିବୋ ନହେଲେ ଓପୋ ରିଅଲମି ତିନିଟା ଭଲ ଅଛି ଇନଫିନିକ୍ସି ମଡ଼େଲ୍ ବି ଭଲ ଅଛି ଆପଣ ଯାହା ନେବେ ସବୁ ଭଲ ଅଛି କ୍ୟାମେରା ବ୍ୟାଟେରୀ ଏମିତି ଯାହା ଆଜ୍ଞା ଆପଣ ଯେଉଁ ମୋବାଇଲ୍ ନାଁ କହିବେ ସେଇ ମୋବାଇଲ୍ ଆମେ ପ୍ରାଇସ୍ କହିବୁ ଆପଣ କହୁନାହାନ୍ତି କଉ ମୋବାଇଲ୍ ନେବେ ତମେ ପଚିଶ ହଜାର ପର୍ଯ୍ୟନ୍ତ ଆପଣ ଯେଉଁ କହିଲେ ଆମେ ଏଇ ମୋବାଇଲ୍ ନାଁ କହିଲି ଆପଣ କହିବେ ଯେଉଁ ସେଟ୍ରେ ଏଥିରେ କଣ ଡ଼ିସକାଉଣ୍ଟ ମୁଁ ଆପଣଙ୍କୁ କହିବି ଆଉ ଆଜ୍ଞା ଆଇଫୋନ୍ ଫିଫ୍ଟିନ୍ ଫୋର୍ଟିନ୍ ଯାହା ଆପଣ ନେବେ ସବୁ ଏଠି ଆଭେଲେବୁଲ୍ ହେବ ଆଜ୍ଞା ଆପଣ ମୁଁ କହିଲି ଆପଣ କେଉଁଠୁ କହୁଥିଲେ ଆଜ୍ଞା ଆଜ୍ଞା ଠିକ୍ଅଛି ଆପଣ ତାହେଲେ ଚିହ୍ନା ପରିଚୟ ଲୋକ ନିମାପଡ଼ା ହଉ କହୁନାହାନ୍ତି କୁହନ୍ତୁ କଣ ନେବେ ଆପଣ କୁହନ୍ତୁ କ୍ୟାମେରା ହେଲେ ଆପଣ ରିଅଲମି ନିଅନ୍ତୁ ରିଅଲମି ନିଅନ୍ତୁ ଓପୋ ନିଅନ୍ତୁ ଭିବୋ ନିଅନ୍ତୁ ତିନିଟା ଯାକ ସେଟ୍ ବଢ଼ିଆ ବଢ଼ିଆ କ୍ୟାମେରା ଇନଫିନିକ୍ସି ନୂଆଁ ମଡ଼େଲର କ୍ୟାମେରା ବାହାରିଛି ନଥିଙ୍ଗ ଫୋନ୍ ଅଛି ନଥିଙ୍ଗର ସେ ବି ବଢ଼ିଆ ପଡ଼େ କ୍ୟାମେରା ଭାଇ ନଥିଙ୍ଗ ପଇସା ବତିଶି କଟିକାଟିକି ମାନେ ବତିଶି ଅଛି ଆପଣ ଯଦି ଡିସକାଉଣ୍ଟ ଦେଇକି ଏକତିରିଶ ତିରିଶ ଆସିବ ହଁ ଆଜ୍ଞା ଆପଣ ଯଦି ନେବେ ଡାଇରେକ୍ଟ ନେବେ ଆପଣଙ୍କୁ ଦିଆହେବ ଗୋଟେ ୱାଚ୍ ଇୟରଫୋନ୍ ଆଉ ଇଏ ବ୍ୟାଗ୍ ବ୍ୟାଗ୍

ଇନଷ୍ଟଲମେଣ୍ଟ ଆପଣ ଡ଼ାଉନ୍ ପ୍ୟାମେଣ୍ଟ ଦେବେ ଦଶ ହଜାର ଦଶ ହଜାରରେ ଆପଣଙ୍କୁ ଫୋନ୍ ଦିଆହେବ ଆଉ ମନ୍ଥଲି ଆପଣ ସାତ ହଜାର ତିନି ହଜାର ଦୁଇ ହଜାର ଏମିତି ଯାହା ରହିବ ଆଉ ଦେଖିକି ଆଉ

ଆଜ୍ଞା ଆପଣ ଯଦି ଇନଷ୍ଟଲମେଣ୍ଟ ତାହେଲେ ଦେଇଯିବେ ଚଉତିରିଶି ପଇଁତିରିଶି ଦେବେ ଆଉ ହଜାରେ ଆଉ

ଆଜ୍ଞା ଆପଣ ତ ଦେଖୁଥିବେ ଇନଷ୍ଟା ୟୁଟ୍ୟୁବ୍ ଆପଣ ଭିଡ଼ିଓ କରୁଥିବେ ନଥିଙ୍ଗ ଫୋନରେ ଭିଡ଼ିଓ ରହୁଛି ୟା କ୍ୟାମେରା ବ୍ୟାକ୍ସାଇଡ଼ କ୍ୟାମେରା ଆପଣ ଦେଖି ବ୍ୟାକ୍ସାଇଡ଼ ଶହେ ଶହେ କେତେ ରହୁଛି ଆପଣ ଯେଉଁ ବ୍ୟାକ୍ ଫ୍ରଣ୍ଟ ବ୍ୟାକ୍ରେ ଲାଇଟ୍ ଜଳୁଛି ସିଷ୍ଟମ୍ ଅଛି କଲ୍ ଆସିଲେ ଲାଇଟ୍ ଜଳିବ ଏମିତି ଆସିବ ବହୁତ ପ୍ରକାର ସିଷ୍ଟମ୍ ତା ରିୟାମ୍ଫିୟାମ୍ ବି ଭଲ ଅଛି ଆପଣ ବି ନେଇପାରିବେ ହଁ ରିୟାମ୍ ଅଛି ଗୋଟେ ଶହେ ଅଠେଇଶି ରିୟାମ୍ ଅଛି ଗୋଟେ ଆଠେ ବାର ଆପଣ ଯେଉଁଟା ନେବେ ଆଠେ ଯେଉଁଟା ପଡ଼ିଯିବ ବତିଶ ହଜାର୍ ଆଉ ଶହେ ଆଠ ଶହେ ବାଷଠି ଯେଉଁଟା ପଡ଼ିଯିବ ଦେଖୁଛି ବାଆଷଠି ଏଇଟା ପଡ଼ିଯିବ ଇଏ ପଇଁତିରିଶ ପଡ଼ିଯିବ ପଇଁତିରିଶ ଛତିଶି ଷ୍ଟୋରେଜ୍ ଭାଇ ଅଛି ଶହେ ଅଠେଇଶ ଦୁଇଶହ ଛପନ

ଆଜ୍ଞା ଆଜ୍ଞା ପଛରେ ଲାଇଟ୍ ଜଳିବ ପୁରା ଦୂରରୁ ଯେମିତି ଭଲ ଲାଗିବ ଆପଣ ନେଇପାରିବେ ବଜେଟ୍ ବି ଭଲ ଅଛି ଆପଣଙ୍କୁ ମାନିବ ଆଜ୍ଞା ଗିଫ୍ଟ ଆପଣ ଆସୁନାହାନ୍ତି ଦୋକାନକୁ ଆସନ୍ତୁ ଗିଫ୍ଟ ଦେଖିବେ ଆପଣ ନେବେ ବୋଲି ଯାହା ଆପଣଙ୍କୁ ପସନ୍ଦ ନେବେ ଗିଫ୍ଟ ଗିଫ୍ଟ ତ ଆପଣ ଆମର ଅଛି ଗୋଟେ ୱାଚ୍ ଅଛି ଆଉ ଇୟରଫୋନ୍ ଅଛି ଇୟରଫୋନ୍ ଆମେ ଏମିତି ଗିଫ୍ଟରେ ଦେଉ ଆଉ ଗୋଟେ ବ୍ୟାଗ୍ ନେବେ ଏତିକି ଭାଇ ଆମ ଭୁବେନେଶ୍ୱର ଇଏ ପାଖରେ ଏୟାରପୋର୍ଟ ଦେଖନ୍ତୁ ଆଜ୍ଞା ଭୁବେନେଶ୍ୱର ଏୟାରପୋର୍ଟ ପଚାରିଦେବେ ମଲ୍ଲି ଭାଇ ମଲ୍ଲିକ୍ ଭାଇ ଦୋକାନ କେଉଁଠି ସେ କହିଦେବେ

ଆପଣ ପଚାରିଦେବେ ଯେକୌଣସି ଦୋକାନକୁ ପଚାରିଦେବ ସେ ସିଏ କହିଦେବେ ନା ଏହିଭଳି ଦୋକାନଟା ଏଇଠି କେଉଁଠି ଦୋକାନ ଆପଣ ଆସିକି ନେବେ ଆଉ

ଆଜ୍ଞା ଆମ ଦୋକାନ ଖୋଲାହେଉଛି ଆଠଟାରେ ଆଠଟାରେ ଆସିଲେ ଆପଣ ଦୋକାନ ଖୋଲା ରହିବ ରହିବ ଆଠଟାରେ ଆସିଲେ ଦୋକାନ ଆଜ୍ଞା ବନ୍ଦ ହେଇଯାଉଛି ସାଢ଼େ ଦଶଟା ଏଗାରଟା ଏମିତି ସାଢ଼େ ଦଶଟା ଏଗାରଟା ବନ୍ଦ ହେଉଛି ଦୋକାନ

ଆଜ୍ଞା ଆଜ୍ଞା

ମଲ୍ଲିକ୍ ଆପଲ୍ ଷ୍ଟୋର ମାରିଦେବେ ପଚାରିବେ ମଲ୍ଲିକ୍ ଆପଲ୍ ଷ୍ଟୋର୍ ଆଉ

ଆଜ୍ଞା ଆଜ୍ଞା ଆଜ୍ଞା ଲୋକମାନଙ୍କୁ ପଚାରିଦେବେ ଆପଣ ହେଲେ ଗୁଗଲ୍ ମ୍ୟାପ୍ ପଚାରିବେ ଯାହାକୁ ପଚାରିବେ ସିଏ କହିଦେବେ

ସାର୍ ଆପଣ କେବେ କେବେ ଆସିବେ କହୁନାହାନ୍ତି ଆମେ ସେଇ ଅନୁସାରେ ଆପଣଙ୍କର ଯେଉଁ ଫୋନ୍ ସେଇ ଫୋନ୍ଟା ରଖିଦେବୁ ଆଜ୍ଞା ଆପଣ ଦୁଇରେ ଆସିବେ ଆପଣ ଦୁଇରେ ଆସିବେ ଆପଣ କଣ ନା ନଥିଙ୍ଗ ନେବେ ନଥିଙ୍ଗ ନେଲେ ଆପଣଙ୍କୁ କେଉଁଟା ନେବେ ଦୁଇଶହ ଛପନ ନା ଦୁଇଶହ ଅଠେଇଶି କେଉଁଟା ନେବେ ଆଜ୍ଞା ଆପଣ ହେଲେ ସେଇ ସେଇ ଚାଳିଶ ହଜାର ଟଙ୍କା ପଡ଼ିଯିବ କିସ୍ତିରେ ଯଦି ନେବେ ଚାଳିଶି ହଜାର ଯଦି ଡାଇରେକ୍ଟ ନେବେ ଛତିଶ ହଜାର ଆଜ୍ଞା ଡିସକାଉଣ୍ଟ ହେବ ଆପଣଙ୍କପାଇଁ ଆଉ ଗିଫ୍ଟ ବି ମିଳିବ ଆଉ